ହ୍ୟାଲୋ ଆପଣ କ'ଣ ଅଶୋକ ଶାଢ଼ୀ ଦୋକାନରୁ କହୁଛନ୍ତି କି କାହିଁକିନା ମୁଁ ଗତ ମାସରେ ଆପଣଙ୍କ ଦୋକାନରୁ ଗୋଟିଏ ଶାଢ଼ୀ ଅର୍ଡ଼ର୍ କରିଥିଲି ସେହି ଶାଢ଼ୀଟିର ଦାମ ଥିଲା ପାଞ୍ଚ ହଜାର ଟଙ୍କା ଏବଂ ସେଥିରୁ ମୋତେ ଗୋଟିଏ କୁପନ୍ ମିଳିଥିଲା ଯେଉଁଥିରେ କି ପାଞ୍ଚଶହ ଟଙ୍କାର ଅଫର୍ ଥିଲା ଯାହାକୁ ଦେଖି ମୁଁ ବହୁତ ଖୁସି ହୋଇଥିଲି ଏବଂ ସେହି ଶାଢ଼ୀ ମତେ ବହୁତ ଭଲ ଲାଗିଥିଲା ଏବଂ ଏହାର କଲର୍ ମଧ୍ୟ ବହୁତ ଭଲଥିଲା ଏଯାଏ ତାର କଲର୍ ଯାଇନାହିଁ ନାହିଁକି ତାହା ଖରାପ ମଧ୍ୟ ହୋଇନାହିଁ ସେଥିପାଇଁ ମୁଁ ଆପଣଙ୍କ ଦୋକାନରୁ ଆଉ ଗୋଟିଏ ଶାଢ଼ୀ ଘିନିବାକୁ ଚାହେଁ ଏବଂ ମୁଁ ଜାଣିବାକୁ ଚାହେଁ ଯେ ସେହିଭଳିଆ ଭଲ ଶାଢ଼ୀ ଆଉ ଅଛି କି ନା ନାହିଁ କାହିଁକିନା ସେହି ଶାଢ଼ୀଟିର ନାଁ ତୁଳସୀ ଏବଂ ସେହି ଶାଢ଼ୀଟି ବହୁତ ଦିନ ପର୍ଯ୍ୟନ୍ତ ଖରାପ ହୋଇନାହିଁ ସେଥିପାଇଁ ମୁଁ ସେହି ଶାଢ଼ୀ ହିଁ କିଣିବାକୁ ଚାହେଁ ଏବଂ ସେଥିରେ ମତେ ଗୋଟେ ବହୁତ ଭଲ ଅଫର୍ ମିଳିଥିଲା ସେଇଭଳି ଏଥର ମଧ୍ୟ ମୁଁ ସେହି ତୁଳସୀ ଶାଢ଼ୀ କିଣିଲେ ମତେ ପୂର୍ବ ଭଳି ଅଫର୍ ବା କୁପନ୍ ମିଳିବ ନା ନାହିଁ ନାହିଁ ତାହା ମୋତେ ଆପଣ କୁହନ୍ତୁ କାହିଁକିନା ମୁଁ ପୂର୍ବ ଭଳି ସେହି କୁପନ୍ଟିକୁ ଏଥର ପାଇବାକୁ ଚାହେଁ